ଆମ ରୋଷେଇ ଘରେ କିଛି'ଟା ବିଦ୍ୟୁତ୍ ଉପକରଣ ଜିନିଷ୍ ମାନେ ଅଛେ ଯେନ୍ତା କି ମିକ୍ସଚର୍ ମେସିନ୍ ହେଇଯାଉ ଗ୍ରାଇଣ୍ଡର୍ ହେଇଯାଉ କି ଇଂଣ୍ଡକ୍ସନ୍ କୁକର୍ ହେଇଯାଉ ଏନ୍ତା ବହୁତ୍'ଟେ ଜିନିଷ୍ମାନେ ଅଛେ ଆଗ୍ରୁ କା'ଣା ହେଉଥିଲା ନା ଯେତେବେଲେ ଆମେ ମୋର୍ ବାପା ମାଆଙ୍କର୍ ଟାଇମ୍ ବେଲେ କି ମୋର୍ ଅଜା ଆଇଙ୍କର୍ ଟାଇମ୍ ବେଲେ ସେତେବେଲେ ସେମାନେ ଚୁଲ୍ହି ରେ ରାନ୍ଧୁଥିଲେ ଆଉ ତା'ର୍ ଲାଗି କଷ୍ଟ ବି ବହୁତ୍ ହେଉଥିଲା କାଠଫାଠ କିଣିବାର୍ ଲାଗି ପଡୁଥିଲା ପଇସା ବି ବହୁତ୍ ଲାଗୁଥିଲା ଆଉ ବହୁତ୍ ଟାଇମ୍ ବି ଲାଗୁଥିଲା କିନ୍ତୁ ବର୍ତ୍ତମାନ୍ ଟେକ୍ନୋଲୋଜି ଏତେ ଅପ୍ଗ୍ରେଡ଼୍ ହେଇଗଲାନ ଯେ ବର୍ତ୍ତମାନ୍ ବହୁତ୍ଟେ ସବୁ ଜିନିଷ୍ ଲାଗି ଅଲ୍ଗା ଅଲ୍ଗା ଉପକରଣ୍ ମାନେ ଆସି ସାର୍ଲାନେ ତ ଇତାର୍ ଦ୍ଵାରା କା'ଣା ହେଉଛେ ନା ଆମର୍ ଯେନ୍ ଟାଇମ୍ ଟା ସେଟା ବି କଂଜ୍ୟୁମ୍ ହେଇ ଯାଉଛେ ବହୁତ୍ କମ୍ ସମୟ ଭିତ୍ରେ ଆମେ ରୋଷେଇ କରିପାରୁଛୁଁ ଆଉ ଆଗ୍ରୁ ଯଦି ବର୍ଷାଫର୍ଷା ହେଲା ତ ବହୁତ୍ ଅସୁବିଧା ହେଇଯାଉଥିଲା କିନ୍ତୁ ବର୍ତ୍ତମାନ୍ ହେତେ କିଛି ଅସୁବିଧା ନାଇଁ ହେବାର୍ ନେ